ଆମ ଘରକୁ ପ୍ରଥମେ ଅତିଥି ବା ବନ୍ଧୁମାନେ ଆସିଲା ମାନେ ମୁଁ ରୋଷେଇ କରିବାକୁ ଭାରି ପସନ୍ଦ କରେ ରୋଷେଇର ତିନି ଚାରି ପ୍ରକାର ଆଇଟମ ମୁଁ ରୋଷେଇ କରେ ଡାଲି ତରକାରୀ ବା ଭଜା ପନିର ତରକାରୀ ପନିର ମଟର ଆଳୁ ତରକାରୀ ଏମିତି ରୋଷେଇ କରେ ପ୍ରଥମେ ଡାଲି ସିଝା କରିଦେବି ତରକାରୀ ବସାଇ ଦେଲି ପରିବା କାଟିଲି ଭଜା କାଟିଲି ଭଜା କାଟି ବସାଇ ଦେଲି ପ୍ରଥମେ ତରକାରୀ ହେଲା ଭଜା ହେଲା ପନିର ମଟର ଆଳୁ ତରକାରୀ ହେଲା ଭଜା କାଟିଲି କାଷ୍ଟମର ଖାଇଲେ ଏବଂ ତା ମଧ୍ୟରେ ବି ମାଛ ଭଜା ହେଇଥାଏ ଏମିତି ତିନି ଚାରି ପ୍ରକାର ଆଇଟମ ମୁଁ କରିଥାଏ କାଷ୍ଟମର ଖାଆନ୍ତି ମୋ ବା ମୋ ବନ୍ଧୁ ବା ମୋ ସାଙ୍ଗ ଖାଆନ୍ତି ମୋ ନାଁରେ ପ୍ରଶଂସା କରନ୍ତି କୁହନ୍ତି ଭଲ ରୋଷେଇ କରିଛି ତେଣୁ ସେମାନେ ମତେ କୁହନ୍ତି ଭଲ ରୋଷେଇ କରିଛୁ ଆମେ ଯଦି କେବେ ଡାକୁ ଆପଣ ଆମ ପାଖକୁ ଯାଇ ଟିକେ ରୋଷେଇ କରିବେ ତିନି ଚାରି ପ୍ରକାର ଆଇଟମ ମୁଁ କରେ ତା ଭିତରେ ବି ଟମାଟ ରୋଷେଇ ଟମାଟ ଦୁଇଟି ପୋଡ଼ିଦିଏ ବାଇଗଣ ପୋଡ଼ିଦିଏ ଏବଂ ତାକୁ ଦଳି ଖାଇବାକୁ ଦିଏ ସେମାନେ ଖାଆନ୍ତି ମୋ ନାଁରେ ପ୍ରସଂଶା କରନ୍ତି ଏବଂ ମତେ ଅନ୍ୟ ଦିନ ମାନଙ୍କର ନିମନ୍ତ୍ରଣ କରନ୍ତି ଯାଇକି ରୋଷେଇ କରିବାକୁ